ଦୁଇ ଅଗଷ୍ଟ ଦୁଇ ହଜାର ପାଞ୍ଚ ପନ୍ଦର ଜାନୁୟାରୀ ଦୁଇ ହଜାର କୋଡ଼ିଏ କୋଡ଼ିଏ ମାର୍ଚ୍ଚ ଦୁଇ ହଜାର ପନ୍ଦର ପଚିଶ ଜୁନ ଦୁଇ ହଜାର ଏକତିରିଶ ଡିସେମ୍ବର ଦୁଇ ହଜାର ତେଇଶି